ଆମ ଅଞ୍ଚଳରେ ବା ଆମର ଯେଉଁ ଗ୍ରାମାଞ୍ଚଳ ଅଛି ସେଠାରେ ସରକାରୀ ଡାକ୍ତରଖାନା ଏତେଟା ନାହାଁନ୍ତି କିନ୍ତୁ ଧୀରେ ଧୀରେ ସହର ଆଡ଼କୁ ଗଲେ ସେଠାରେ ବିଭିନ୍ନ ପ୍ରକାରର ବା ବହୁତ ଗୁଡ଼ିଏ ସରକାରୀ ଡାକ୍ତରଖାନା ଦେଖିବାକୁ ମିଳେ ଏବଂ ସରକାରୀ ଡାକ୍ତରଖାନାରେ ଟିକିଏ ପଇସା ବା ଦର ତାଙ୍କର ଅଧିକ କାରଣ ସେଇଟା ସରକାରୀ ଏବଂ ଯେଉଁମାନଙ୍କର ଟିକେ ଅଧିକ ପଇସା ପତ୍ରର ଥାଏ ଉପଲବ୍ଧ ଥାଏ ସେମାନେ ପ୍ରାୟତଃ ଅଧିକ ମାନେ ସରକାରୀ ଡାକ୍ତରଖାନାକୁ ଯାଇଥାନ୍ତି କିନ୍ତୁ ଯେଉଁମାନେ ଟିକେ ଗରିବ ତାଙ୍କର ଟିକେ ପଇସା ପତ୍ର ଅଭାବ ସେମାନେ ମାନେ ଯେଉଁ ଘରୋଇ ଡାକ୍ତରଖାନା ସରକାରୀ ଡାକ୍ତରଖାନାକୁ ଯାଇଥାନ୍ତି ଏବଂ ଯେଉଁମାନେ ଆଉ ଯଦି ଆମେ ସରକାରୀ ଡାକ୍ତରଖାନା ଏବଂ ଘରୋଇ ଡାକ୍ତରଖାନାକୁ ଆମେ ଯଦି ଦେଖିବା ବା ତାଙ୍କ ଭିତରେ ଯଦି ଆମେ ଜିନିଷଟାକୁ ଜାଣିବା ସରକାରୀ ଡାକ୍ତରଖାନାରେ ପଇସାର ମୂଲ୍ୟଟା ଟିକେ କମ ଏବଂ ଘରୋଇ ଡାକ୍ତରଖାନାରେ ପଇସାର ମୂଲ୍ୟ ଅଧିକ କାରଣ ଘରୋଇ ଡାକ୍ତରଖାନାରେ ଡାକ୍ତର ମାନଙ୍କୁ କିଣାଯାଏ ଏବଂ ସେଥିରେ ସରକାର କୌଣସି ପ୍ରକାରର ହାତ ନଥାଏ କିନ୍ତୁ ସରକାର ଡାକ୍ତରଖାନାରେ ସରକାରଙ୍କର ହାତ ସେଇ ମେଡ଼ିକାଲ ଉପରେ ର ମାନେ ଧର ସେମାନଙ୍କ ଦ୍ୱାରା ସରକାର ସେଇ ଡକ୍ତର ମାନଙ୍କୁ ରଖିଥାନ୍ତି ସେଥିଯୋଗୁଁ ଏତେ ପଇସାର ଆବଶ୍ୟକ ହୋଇନଥାଏ ବିଭିନ୍ନ ପ୍ରକାରର ସେଠି ମାଗଣା କରାଯାଇଥାଏ ଔଷଧ ମଧ୍ୟ ମାଗଣାରେ ଦିଆଯାଇଥାଏ ଲୋକମାନେ ବହୁତ ଉ ସୁବିଧା ସୁଯୋଗରେ କରିଥାନ୍ତି କିନ୍ତୁ ସରକାରୀ ଯେଉଁ ଡାକ୍ତରଖାନା ଅଛି ସେଠି ଖର୍ଚ୍ଚ କମ ଆଉ କିନ୍ତୁ ପରିସ୍କାର ପରିଚ୍ଛନ ଟିକେ କମ ରହିଥାଏ କାରଣ ସେଇଟା ସରକାରୀ ଡାକ୍ତରଖାନା ସେଥିଯୋଗୁଁ ଏତେ ପରିସ୍କାର ନଥାଏ କିନ୍ତୁ ଘରୋଇ ଡାକ୍ତରଖାନାରେ ପରିସ୍କାର ପରିଚ୍ଛନ ଅଧିକ ଦେଖିବାକୁ ମିଳେ ଏବଂ ଯଦି ଆମେ ଚିକିତ୍ସା କହିବା ଗୋଟେ ଗୋଟେ ବଡ଼ ବଡ଼ ସରକାରୀ ଡାକ୍ତରଖାନା ଅଛି ଯେଉଁଥିରେ କି ଚିକିତ୍ସା ବହୁତ ଭଲ ଭାବରେ କରାଯାଏ ଆଉ କିନ୍ତୁ ଯେଉଁ ଆମେ ଘରୋଇ ଡ଼ାକ୍ତରଖାନା କହିବା ସେଥିରେ ଆମେ ଦେଖିକି ବା ତାଙ୍କ ନାଁ ଜାଣିକି ବା ସେ କେମିତି କାମ କରିଛନ୍ତି ସେ ବିଷୟରେ ଜାଣିକି ଆମକୁ ଜାଣିବାକୁ ପଡ଼ିବ ନହେଲେ ଆମେ ଜାଣିପାରିବା ନାହିଁ